ପ୍ରାଚୀନ ଏବଂ ମଧ୍ୟଯୁଗର ଭାରତର ଯଦି କିଛି ରାଜାଙ୍କ କଥା ଉଠେ ତାହେଲେ ସେମାନଙ୍କ ମଧ୍ୟରୁ ବହୁତ ଗୁଡ଼ିଏ ରାଜା ପ୍ରସିଦ୍ଧି ଲାଭ କରିଛନ୍ତି ସେମାନଙ୍କ ମଧ୍ୟରୁ ଆପଣ ଦେଖିବେ ସମ୍ରାଟ ଅଶୋକ ସମ୍ରାଟ ଅଶୋକ ଯିଏ କି କଳିଙ୍ଗର ଥିଲେ ମୁଖ୍ୟ ବା ପ୍ରସିଦ୍ଧ ରାଜା ସେ କଳିଙ୍ଗ ଅଶୋକଙ୍କୁ କୁହାଯାଏ ଯେ ସେ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହେଇଥିଲେ ସେ ଏଭଳି ରାଜା ଥିଲେ ସିଏ ବିଶ୍ୱପ୍ରତାପୀ ରାଜା ଥିଲେ ଯେଉଁ ଅ ଦେଶ ସିଏ ଚାହୁଁଥିଲେ ବା ଯେଉଁ ରାଜ୍ୟ ସିଏ ଚାହୁଁଥିଲେ ସିଏ ଯୁଦ୍ଧ କରି ସେ ରାଜ୍ୟକୁ ସିଏ ନିଜର କରିପାରୁଥିଲେ ତ ଦିନେ ସିଏ ଏ ଦେଖିଲେ ଯେ ମୁଁ ଯେଉଁ ଲୋକ ସଂହାର କରୁଛି ବା ଲୋକମାନଙ୍କୁ ମାରୁଛି ଆ ଦ୍ଵାରା ମୋତେ ମିଳୁଛି କ'ଣ ତେଣୁ କରି ସେ ନିଜର ଅ ଉଁ ମତକୁ ପରିବର୍ତ୍ତନ କରିଥିଲେ ଏବଂ ସିଏ ଲୋକକୁ ହତ୍ୟା କରିବା ବା ଏ ଯେଉଁ ଯୁଦ୍ଧ ମାଧ୍ୟମରେ ଲୋକଙ୍କର କ୍ଷତି କରାଇବା ଏସବୁ ସେ ବଞ୍ଚିତ ହେଇଥିଲେ ଏବଂ ଆସିଥିଲେ ମାନେ ଧର୍ମ ଆଡ଼କୁ ତେଣୁ ସିଏ ଯୁଦ୍ଧ ଅ ଛାଡ଼ିଦେଇଥିଲେ ଏବଂ ସିଏ ଧର୍ମାଲମ୍ବୀ ମଧ୍ୟ ହୋଇଥିଲେ ଯେଉଁଟାକି ଆମର ବୌଦ୍ଧଧର୍ମ ସିଏ ଗ୍ରହଣ କରିଥିଲେ ବୌଦ୍ଧ ଧର୍ମରେ ସିଏ ଦେଖିଥିଲେ ଯେ ଏ ଆମେ ବର୍ତ୍ତମାନ ଯଦି ଏ ପରକୁ ହତ୍ୟା କରି ତାହେଲେ ଆମେ ଶାନ୍ତି ପାଇପାରିବାନି ପ୍ରକୃତ ଶାନ୍ତି ଆମର କୋଉଠି ଅଛି ନା ଈଶ୍ଵରଙ୍କ ପାଖରେ ତେଣୁ ସେ ଇଶ୍ଵର ପ୍ରାପ୍ତି ମଧ୍ୟ ହେଇଥିଲେ ଯେତେବେଳେ ସିଏ ଧର୍ମା ଇଏ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ ତେଣୁ ସିଏ ସେଥିପାଇଁ ପ୍ରସିଦ୍ଧି ଲାଭ କରିଥିଲେ ସମ୍ରାଟ ଅଶୋକ